ମୁଁ ପ୍ରାୟତଃ ବଜାର ହାଟରୁ ପଶୁ କିଣିଥାଏ ଏବଂ ହାଟରୁ କିଣିଥିବା ପଶୁ ମୋତେ ସଠିକ୍ ମୂଲ୍ୟରେ ମିଳିଥାଏ ମୋ ପାଖରେ ବର୍ତ୍ତମାନ ଗୋଟିଏ ଗାଈ ଏବଂ ଦୁଇଟି ଛେଳି ଅଛି ଗାଈଟିର ମୂଲ୍ୟ ହେଉଛି ପଚିଶ ହଜାର ଟଙ୍କା ଏବଂ ଛେଳି ଦୁଇଟିର ମୂଲ୍ୟ ପନ୍ଦର ହଜାର ଟଙ୍କା ମୁଁ ଏହି ପଶୁ କିଣା ବିକା ଏବଂ ସେମାନଙ୍କୁ ପୋଷି ପ୍ରାୟତଃ ମୁଁ ଏ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ରୋଜଗାର କରିପାରିଛି ମୁଁ ପ୍ରାୟତଃ ବଜାର ହାଟରୁ ପଶୁ କିଣିଥାଏ ଏବଂ ହାଟରୁ କିଣିଥିବା ପଶୁ ମୋତେ ସଠିକ୍ ମୂଲ୍ୟରେ ମିଳିଥାଏ ମୋ ପାଖରେ ବର୍ତ୍ତମାନ ଗୋଟିଏ ଗାଈ ଏବଂ ଦୁଇଟି ଛେଳି ଅଛି ଗାଈଟିର ମୂଲ୍ୟ ହେଉଛି ପଚିଶ ହଜାର ଟଙ୍କା ଏବଂ ଛେଳି ଦୁଇଟିର ମୂଲ୍ୟ ପନ୍ଦର ହଜାର ଟଙ୍କା ମୁଁ ଏହିପରି ପଶୁ କିଣା ବିକା ଏବଂ ସେମାନଙ୍କୁ ପୋଷି ପ୍ରାୟତଃ ମୟ ପର୍ଯ୍ୟନ୍ତ ଏକ ଲକ୍ଷ ଟଙ୍କା ରୋଜଗାର କରିପାରିଛି